ଭାରତ ଏକ କୃଷି ପ୍ରଧାନ ଦେଶ ଏଠାରେ ବିଭିନ୍ନ ପ୍ରକାର ଖାଦ୍ୟ ଶସ୍ୟ ଉତ୍ପାଦନ କରାଯାଏ ଭାରତୀୟମାନେ ଖାଦ୍ୟ ଖାଇବାକୁ ବେଶୀ ପସନ୍ଦ କରିଥାନ୍ତି ଶସ୍ୟ ଜାତୀୟ ଫସଲ ଯଥା ଧାନ ଗହମ ମୁଗ ମାଣ୍ଡିଆ ବିରି କୋଳଥ ଇତ୍ୟାଦି ଚାଷ କରାଯାଏ ଓ ଭାରତୀୟମାନେ ନିଜ ହାତରେ ରନ୍ଧା ଖାଇବାକୁ ବେଶୀ ପସନ୍ଦ କରିଥାନ୍ତି ଭାରତୀୟମାନେ ପ୍ରାୟତଃ ରୁଟି ଭାତ ଇତ୍ୟାଦି ବହୁ ପରିମାଣର ଖାଇଥାନ୍ତି ଏବଂ ସେମାନେ ସେମାନେ ବିଭିନ୍ନ ପ୍ରକାରର ନୂଆ ନୂଆ ନୂଆ ନୂଆ ରୋଷେଇ କରି ସମସ୍ତଙ୍କୁ ଖୁଆଇବାକୁ ବେଶୀ ପସନ୍ଦ କରିଥାନ୍ତି ସେମାନେ ନିଜେ ଖାଇବା ଅପେକ୍ଷା ଅନ୍ୟମାନଙ୍କୁ ଖୁଆଇବା ବେଶୀ ପସନ୍ଦ କରନ୍ତି ଯେମିତି ଘରର ସ୍ତ୍ରୀ ଲୋକମାନେ ର ରନ୍ଧାରନ୍ଧି କରନ୍ତି ଏବଂ ପୁରୁଷମାନେ ଉପାର୍ଜନ କରନ୍ତି ମ ମହିଳାମାନେ ରାନ୍ଧି ସାରିଲା ପରେ ପ୍ରଥମେ ପରିବାର ସମସ୍ତ ଲୋକମାନଙ୍କୁ ଖାଇବାକୁ ଦିଅନ୍ତି ଏବଂ ଶେଷରେ ନିଜେ ଖାଆନ୍ତି ଭାରତରେ ଏକେ ତ ମସଲା ଜାତୀୟ ଖାଦ୍ୟ ଖିଆଯାଏ